ହ୍ୟାଲୋ ମା ମଙ୍ଗଳା ହୋଟେଲ୍ରୁ କହୁଥିଲେ କି ହଁ ନା ମୁଁ ଅମିତା ମହାନ୍ତି କହୁଛି ଆରଥରକ ଆପଣ ଯେଉଁ ଖାଇବା ମୁଁ ଅର୍ଡ଼ର କରିଥିଲି ଦେଇଥିଲେ ସେ ଖାଇବାଟା ମୋର ବହୁତ ପସନ୍ଦ ତା'ର ବହୁତ ପସନ୍ଦ ହେଇଛି ମୋର ଆଉଥରେ ମୁଁ ଅର୍ଡ଼ର କରିବା ପାଇଁ ଚାହୁଁଛି ଏ ଖାଦ୍ୟରେ ସବୁ ରକମର ଜିନିଷ ପ୍ରସ୍ତୁତ ଥିଲା ଠିକ୍ ଭାବେ ସବୁ ଠିକ୍ ଠାକ୍ ଥିଲା ଆଉ ମୁଁ ଆଉଥରେ ଅର୍ଡ଼ର କରିବା ପାଇଁ ଚାହିଁଛି ନା ହଁ ଅର୍ଡ଼ର କରନ୍ତୁ ଆଉ ହଉ କହୁଛି ଶୁଣନ୍ତୁ ଭାତ ଡାଲି ଘାଣ୍ଟିଆ ଦେବେ ଶାଗ ଭଜା ଦେବେ ତାଧିଅରେ ଆଚାର ଟିକେ ଦେବେ ଆଉ ଆଉ ଯାହା ହେଇଥିବ ଦେବେ କିନ୍ତୁ ସବୁ ପରିଷ୍କାର ଭାବେ ଟିକେ ଦେବେ ପରିଷ୍କାର ଜରିରେ ପୁରେଇକିରି ପଲଥିନରେ ପୁଡ଼ା କରିକିରି ଦେବେ ହଁ ଆଜ୍ଞା ଆଜ୍ଞା ପଠାଇବେ ଆଉ ପଠାଇବେ